ମୁଁ ଏଇ କିଛିଦିନ ତଳେ ଗୋଟେ ଫୋନ କିଣିଥିଲି ଯାହାକି ସାମସଙ୍ଗ କମ୍ପାନୀ ଥିଲା ମୁଁ ଏହା ବାଲେଶ୍ୱରରୁ କିଣିଥିଲି ଏହାର କ୍ୟାମେରା କ୍ୱାଲିଟି ଅଧିକରୁ ଅଧିକରୁ ଭଲ ଅଛି ଏବଂ ଏହାର ବ୍ୟାଟେରୀ କ୍ୱାଲିଟି ମଧ୍ୟ ବହୁତ ଭଲ ଅଛି ଏହାର ଅଧିକ ଭଲ ଭଲ ଫିଚର୍ସ ଅଛି ଯାହାକି ମୋ ପାଇଁ ବହୁତ ଭଲ କାମ ଦେଉଅଛି ମୋର ପାଠପଢ଼ା କ୍ଷେତ୍ରରେ ହଉ କିମ୍ବା ସୋସିଆଲ୍ କ୍ଷେତ୍ରରେ ହଉ ଏହା ଅଧିକ କାମରେ ଲାଗୁଛି